ମୁଁ ନିକଟରେ ଗୋଟେ ତିନିଶହ ଟଙ୍କା ଶାଢ଼ି କିଣିଥିଲି ତାର ରଙ୍ଗ ବହୁତ ଭଲ ଥିଲା ଆଉ କପଡ଼ା ବି ବହୁତ ଆରାମ ଲାଗୁଥିଲା ଆଉ ପଇସାର ମୂଲ୍ୟ ଥିଲା